ନୃତ୍ୟ ଏକ ଏପରି କାର୍ଯ୍ୟ ଯେଉଁଟାକି ମନୁଷ୍ୟ ଏବଂ ମନୁଷ୍ୟ ସମାଜକୁ ବହୁତ ମନୋରଞ୍ଜନ କରିଥାଏ ଏବଂ ଏହା ଦ୍ଵାରା ସମସ୍ତ ମନୁଷ୍ୟ ବହୁତ ଦୁଃଖରେ ଥିଲେ ମଧ୍ୟ ସେ ଧୀରେ ଧୀରେ ଖୁସି ହେବାରେ ଲାଗିଥାନ୍ତି ଏଣୁ ଆମର ସମାଜରେ ନୃତ୍ୟର ବହୁତ ଗୁଡ଼ିଏ ବୈଶିଷ୍ଟ୍ୟ ଅଛି ଏଣୁ ଆମ ସାଂସ୍କୃତିକ ପ୍ରଭାବ ହିସାବେ ଆମ ସଂସ୍କୃତିରେ ବହୁତ ଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ଆମର ନୃତ୍ୟ ନୃତ୍ୟ କ୍ଷେତ୍ରରେ ଆମ ଓଡ଼ିଶାରେ ପ୍ରସିଦ୍ଧ ଅଛି ଆମ ଓଡ଼ିଶୀ ଏବଂ ତା'ପରେ ଆମ ସମ୍ବଲପୁରରେ ପ୍ରସିଦ୍ଧ ସମ୍ବଲପୁରୀ ନୃତ୍ୟ ତା' ମଧ୍ୟେ ମଧ୍ୟ ଆଉ ଆଉ ଗୁଡ଼ିଏ କିଛି ଅଲଗା ପ୍ରକାରର ଡ୍ୟାନ୍ସ୍ ଯାହାକି ମେଲୋଡ଼ି ପୋଗ୍ରାମ୍ ଏବଂ ଦଣ୍ଡ ନୃତ୍ୟ ଏପରି ଭାବରେ ଅନ୍ୟ ଅନ୍ୟ ସେ ଗ୍ରାମାଞ୍ଚଳିକ ନୃତ୍ୟ ମଧ୍ୟ ପ୍ରଦର୍ଶନ କରାଯାଉଛି ଏଣୁ ଏହି ସାଂସ୍କୃତିକ ହିସାବରେ ବିଭିନ୍ନପ୍ରକାରର ନୃତ୍ୟ ଆମ ରାଜ୍ୟରେ ଉଦ୍ଦିଷ୍ଟ ଏଣୁ ଆମର ରାଜ୍ୟରେ ହଉଥିବା ନୃତ୍ୟ ଦ୍ୱାରା ଆମ ଓଡ଼ିଶାର ବହୁତ ଗୁଡ଼ିଏ ଉନ୍ନତି ସାଧିତ ହୋଇପାରୁଛି ଏହି ନୃତ୍ୟ ଦ୍ୱାରା ବହୁତ ଗୁଡ଼ିଏ ମନୋରଞ୍ଜନ ଏବଂ ମଧ୍ୟ ହେଉଛି ଏବଂ ଏହି ନୃତ୍ୟ ଦ୍ୱାରା ଗୋଟିଏ ମନୁଷ୍ୟକୁ ଦୁଃଖରୁ ଖୁସିକୁ ଆପଣା ଯାଇପାରୁଛି ଏ ନୃତ୍ୟକୁ ଆପଣ ଜଣେ ମନୁଷ୍ୟ ତା ନିଜର ଜୀବନ ଜୀବିକା ମଧ୍ୟ ସମ୍ପାଦନ କରିପାରୁଛି ଆମ ଏହି ନୃତ୍ୟକୁ ବୈଶିଷ୍ଟ୍ୟ ଦେଲେ ଧୀରେ ଧୀରେ ଆମ ଉନ୍ନତି ମଧ୍ୟ ହେବ ଏବଂ ଏହାକୁ ଗୁରୁତ୍ୱ ଦେବା ଦ୍ୱାରା ବହୁତ ଗୁଡ଼ିଏ ନୃତ୍ୟ କରିବା ପାଇଁ ବାହାରିବେ ଏବଂ ଏହି ନୃତ୍ୟ ଆମ ସମାଜକୁ ବିକାଶ କ୍ଷେତ୍ରରେ ନଥିବାରୁ ନୃତ୍ୟକୁ ପ୍ରାଧାନ୍ୟ ଦେବା ଦରକାର ଏବଂ ଏ ନୃତ୍ୟର ବିକାଶ କେମିତି ହୋଇପାରିବ ସେ ଉପରେ ଆମ ସରକାର କିଛି ପ୍ରାଧାନ୍ୟ ନେବା କଥା ଏବଂ ତା'ମଧ୍ୟରେ କିଛି କିଛି ପ୍ରଦାନ କରିବା କଥା ମୁଦ୍ରା ହିସାବରେ ଏବଂ ଉତ୍ସାହିତ କରିବା କଥା ଯେ ଏହା ନୃତ୍ୟ ଦ୍ୱାରା ବହୁତ କିଛି ସମ୍ପାଦନ କରାଯାଇପାରିବ ସେଥିପାଇଁ ସମସ୍ତେ ଚେଷ୍ଟା କରିବେ